ଆମ ଅଞ୍ଚଳରେ ବହୁ ଗୁଡ଼ିଏ ପ୍ରସିଦ୍ଧ ବିଦ୍ୟାଳୟ ଉପସ୍ଥିତ ଅଛି ଯେମିତିକି ଆମର ପଚ୍ଛିକୋଟ ହାଇସ୍କୁଲ ପଚ୍ଛିକୋଟ ହାଇସ୍କୁଲରେ ବହୁତ ଭଲ ପାଠ ପଢ଼ାଯାଏ ବହୁତ ଭଲ ପାଠ ପଢ଼ାଇବା ସହିତ ଶିକ୍ଷକମାନେ ଭଲ ଖେଳ ମଧ୍ୟ ପିଲାମାନଙ୍କ ଭିତରେ ଆୟୋଜନ କରାଇଥା'ନ୍ତି ଏବଂ ଆମର ଆଉ କିଛି ଦୂର ଛାଡ଼ି ଆମର ଏକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଛି ଯେଉଁଥିରେ ଛୋଟ ପିଲାମାନଙ୍କୁ ଓଡ଼ିଆ ଭାଷାର ବହୁ ଗୁଡ଼ିଏ ବିଶେଷତ୍ଵ ଶିଖାଯାଇଥାଏ ଏବଂ ତା' ସହିତ ସବୁ ପ୍ରକାର ବିଷୟ ମଧ୍ୟ ଶିଖାଇବା ପାଇଁ ସାହାଯ୍ୟ କରିଥାଏ ଏବଂ ଆମ ଅଞ୍ଚଳରେ ଆଉ ବହୁତ ଗୁଡ଼ିଏ ଇଂଲିଶ୍ ମିଡ଼ିୟମ ସ୍କୁଲ ମଧ୍ୟ ଅଛି ଯେଉଁଟାକି ଡୁନ୍ ପବ୍ଲିକ ସ୍କୁଲ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ତା' ସହିତ ଆଉ ସରକାରୀ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟ ମଧ୍ୟ ଉପସ୍ଥିତ ଅଛି